ନବଜାତ ଶିଶୁ ପାଇଁ ପ୍ରଥମ ବର୍ଷରେ ରୀତିନୀତି ଯେମିତି ତେଲ ମାଲିସ୍ ଷଷ୍ଠୀପୂଜା ଏକୋଇଶିଆ ଅନ୍ନପ୍ରାସନ ନାମକରଣ ମୁଣ୍ଡନ ପାଳନ କରାଯାଏ ଆଉ ଛୁଆକୁ ଗାଧେଇବା ତାର ଯତ୍ନ ନେବା ତାର ସେବା ଇତ୍ୟାଦି ପାଳନ କରାଯାଏ ମେଡ଼ିସିନ୍ ଖୁଆଇବା ଦରକାର ତାର ଯତ୍ନ ଅଧିକ ନେବାକୁ ପଢ଼େ ଆଉ ତାର ଯେମିତି ଇନଫେକ୍ସନରୁୁ ଦୂରେଇ ରଖେଇବା ତାକୁ ଛୁଇଁବା ଛୁଇଁବାକୁ ପଡ଼ିଲେ ହାତକୁ ସଫା ରଖିବା ସବୁକିଛି ଧ୍ୟାନରେ ରଖିବାକୁ ପଡ଼େ ଆଉ ଯେମିତି ତାର ଯେ ବହୁତ କିଛି ନିୟମ ଅଛି ଯେଉଁଟା ତାକୁ ଟାଇମ୍ରେ ଖୁଆଇବା ଟାଇମ୍ରେ ତାକୁ ଗାଧୋଇବା ଆଉ ତାର ଧ୍ୟାନ ଟିକେ ଅଧ ଅଧିକ ରଖିବାକୁ ପଡ଼ୁଛି ନା କାଇଁ ସେ ତାକୁ ବେଶୀ ଇନଫେକ୍ସନ୍ର ଭୟ ରହୁଛିି ସେଥିପାଇଁ ଆମେ ହାତ ସଫା ରଖିବା ତାକୁ ନେବା ତାର ଯତ୍ନ ଅଧିକ ନେବାକୁ ପଡ଼େ ହାତ ନ ଧୋଇଲେ ତାକୁ ଇନଫେକ୍ସନ୍ ହବାର ବହୁତ ଡର ଥାଏ ସେଥିପାଇଁ ଆମେ ହାତ ସଫା ରଖୁ ନିଜକୁ ସଫା ରଖିବାକୁ ପଡ଼େ ଛୁଆକୁ ବି ସଫା ରଖିବାକୁ ପଡ଼େ ମା' ଯଦି ସୁସ୍ଥ ରହିବ ପୁଅ ଝିଅ ହେଲେ ସୁସ୍ଥ ରହିବ ହେଲେ ସଫା ମାଆକୁ ବି ରଖିବାକୁ ପଡ଼େ ଛୁଆକୁ ବି ରଖିବାକୁ ପଡ଼େ ହେଲେ ତାର କୌଣସି ଇନଫେକ୍ସନର ଭୟ କିମ୍ବା ଡର ରହି ନଥାଏ